ହ୍ୟାଲୋ ହଁ ମାମୁଁ ନମସ୍କାର କ'ଣ କରୁଥିଲ ଆଉ ମାଇଁ ଆଉ ଖିଆ ପିଆ ସରିଲାଣି ଆଉ କେବେ ଆସିବ ଘର ଆଡ଼େ ଆଉ ମାଇଁଙ୍କ ଦେହ ଭଲ ଅଛି ଆଉ ମାଇଁଙ୍କୁ ଧରିକି ଆସ ଢେଙ୍କାନାଳ ବୁଲି ଯିବା ଯାତ୍ରା ଦେଖି ଆଜ୍ଞା ମାଇଁଙ୍କୁ ଧରିକି ଆସିବ ବୁଲି ଯିବା ସମସ୍ତେ ସାଙ୍ଗ ହୋଇକି ଆଉ ଦେହ ପା ଭଲ ମେଡ଼ିସିନ୍ ଖାଉଛ ଆମ ଘରେ ପଇସା ଦେଉ ନାହାଁନ୍ତି ଯାତ୍ରାରେ ତ ସବୁ ସାଙ୍ଗମାନେ ଖର୍ଚ୍ଚ କରିବେ ମୁଁ କରିବିନି ଏକ୍ଚୁୟାଲି ଏହି ଦୁଇ ଦିନ ହେଲା ଫେରିଲି ପୁଣି ଯାତ୍ରା ଦେଖି ଯିବି ଢେଙ୍କାନାଳ

ନା ନା ଯାତ୍ରା ଦେଖି ଯିବି ବୋଲି ବୁଲିବାକୁ କହୁଛି ଆଉ ବର୍ଷ ଭଲସେ ପଇସା ଦେବ ହଁ ପାଞ୍ଚ ଛଅ ହଜାର ଦେବ ଆଉ ଆମ ଘରେ ମୋତେ ଦେଉ ନାହାଁନ୍ତି ପାଞ୍ଚଶହ ହଜାର ହେବନି ପାଞ୍ଚ ହଜାର ଛଅ ହଜାର ଦରକାର ଆଉ ମୋ ଡ୍ରେସ ଆଣିବି ବୁଲିବି ଦୋଳି ଖେଳିବି ସାଙ୍ଗ ସାଥି ମାନଙ୍କ ସହିତ ବୁଲା ବୁଲି କରିବି ପନ୍ଦର ଦିନ ଯାତ୍ରା ତମେ ହିସାବ କରୁନ ପନ୍ଦର ଦିନ ଯାତ୍ରାରେ ମୁଁ କେତେ ଦିନ ଗୋଟେ ଦିନରେ କେତେ ଖର୍ଚ୍ଚ କରିବି ଦିନ କୁ ଯାହାହେଲେ ଖାଇବା ଖର୍ଚ୍ଚ ଟା ଦେଉଥିବ ଦିନକୁ ଯାହା ହେଲେ ଖାଇବା ଖର୍ଚ୍ଚ ତ ଉଠିବ ଆମ ଘରେ ବିଲକୁଲ୍ ଦେଉ ନାହାଁନ୍ତି ତମେ ଯାହା ଦେବ ଆଉ ମାଇଁଙ୍କୁ ଧରିକି ଆସିବ ବୁଲି ଯିବା

ଆଜ୍ଞା ମାଇଁଙ୍କି ଧରିକି ଆସିବ ବୁଲି ଯିବା କପିଳାସ ଯିବା

ଆଉ ଢେଙ୍କାନାଳ ଆଡ଼େ କେବେ ଯାଇଥିଲ କି ଆଜ୍ଞା ଆଉ ଆଉ ଯେଉଁ ମେଡିକାଲ ଚେକ୍ଅପ୍ ପାଇଁ ଯାଇ ନଥିଲ

ହଉ ହଉ